ଆଜ୍ଞା ଆପଣ କିଏ କହୁଥିଲେ

ହଁ ସେଇଟା ଭଲ କଥା ଆପଣ ଆସନ୍ତୁ ଆଉ ଆମ ସ୍କୁଲ୍ରେ ବି ବହୁତ ସୁବିଧା ଅଛି ହେଲା ଆପଣ ଯୋଗ ଶିକ୍ଷା ଯଦି କରିବେ ଆମ ସ୍କୁଲ୍ରେ ଭଲ ଶିକ୍ଷାକେନ୍ଦ୍ର ସବୁ ସୁବିଧାରେ ଦିଆଯାଉଛି ଆଉ ଆପଣ ଶିକ୍ଷା ନେବେ ଆଉ

ସୁସ୍ଥ ରହିବ ଆଉ ମନବି ଭଲ ରହିବ ଯେଉଁ ଶରୀରରେ ଯେଉଁ ରୋଗ ଆମର ଅଛି ସେ ଯୋଗ ଶିକ୍ଷାଦ୍ୱାରା ଆମର ସେ ରୋଗଟା ବି ଦୂର ହେଇଯିବ ଆପଣ ଆସନ୍ତୁ ଆମ ସ୍କୁଲ୍ରେ ଆଡ଼ମିଶନ୍ କରନ୍ତୁ ଆଉ ଭାରି ଭଲ ଶିକ୍ଷାକେନ୍ଦ୍ର ଆମର ହଁ ଆଜ୍ଞା ଆସନ୍ତୁ ଆସନ୍ତୁ ଆମ ଶିକ୍ଷାକ୍ଷେତ୍ରରେ ଆଡ଼ମିଶନ୍ କରନ୍ତୁ ଆଉ ଦେଖନ୍ତୁ ଫୁର୍ତ୍ତି ରହିବ ଭଲ ସବୁବେଳ ପାଇଁ ଆସିବ କିଛିଟା ଭଲ କାମ କରିବ ଶରୀର ବହୁତ ସୁସ୍ଥ ରହିବ ଯୋଗ ଶିକ୍ଷା କଲେ କୌଣସି ରୋଗ ଶରୀରକୁ ଆସିପରିବ ନାହିଁ ଯୋଗ ଶିକ୍ଷା କଲେ ନିୟମିତ ବ୍ୟାୟାମ୍ କରିବେ ନିୟମିତ ଯୋଗ କରିବେ ଶରୀରରେ କୌଣସି ରୋଗ ହେବ ନାହିଁ ଖାଲି ଦେହ ମନ ବି ଭଲ ମନ ପାଇଁ ବି ଭଲ ଶରୀର ପାଇଁ ବି ଭଲ ଶରୀର ବହୁତ ସୁସ୍ଥ ରହିବ ଭଲ କାମ କରିବା ପାଇଁ ବି ମନ ହେବ ଯଦି ଯୋଗ କଲେ ତୁମେ ଯେକୌଣସି କାମ